ଏଇ ଅଞ୍ଚଳରେ ଥିବା ଡାକ୍ତରଖାନା ଗୁଡ଼ିକରେ ଆମେ ସବୁବେଳେ ଦେଖିଥାଉ ଯେ ପ୍ରବଳ ଭିଡ଼ ରହିଥାଏ ଆଉ ଏତେ ସ୍ୱାସ୍ଥ୍ୟ ସେବା ଜନସଂଖ୍ୟା ତୁଳନାରେ ଡାକ୍ତରଖାନା ସବୁ କମ୍ ରହିଥାଏ ଏବଂ ଯେଉଁ ଠିକ ମାନେ ଯେଉଁ ଆମର ଏମ ବି ବି ଏସ୍ ଡକ୍ଟର କିଛି ରହିଥାନ୍ତି ସେମାନେ ଦୂରଦୂରନ୍ତ ରହିଥାନ୍ତି ସେମାନେ ମଧ୍ୟ ଠିକ ସମୟରେ ମେଡ଼ିକାଲକୁ ଆସିନଥାନ୍ତି ଆଉ ରୋଗୀ ଦେଖେଇବାକୁ ହେଲେ ତାଙ୍କୁ ଅପେକ୍ଷା କରିବାକୁ ପଡ଼ିଥାଏ ଆଉ ବଡ଼ ବଡ଼ ଜାଗା ଯଦି ସି ଏସିମାନଙ୍କୁ ଆମେ ଯଦି ଜଣେ ଯାଏ ଦେଖେଇବା ପାଇଁ ସେ ଜାଗାରେ କ'ଣ ହେଉଛି ଏଇ ଗୋଟେ ବିରାଟ ଅଞ୍ଚଳ ପାଇଁ ମାନେ ହଜାର ହଜାର ଲୋକଙ୍କ ପାଇଁ ଗୋଟିଏ ଡାକ୍ତରଖାନା ଥିବ ଯେଉଁଠିକି ସେଠି କିଛି ସ୍ପେଶାଲିଷ୍ଟ ବି ନଥାନ୍ତି ଆଉ କ'ଣ ଡାକ୍ତର ଅଭାବ ତେଣୁ ଗୋଟିଏ ଦୁଇଟା ଡାକ୍ତର ଥାଆନ୍ତି ସେ ବି ତାଙ୍କ ସୁବିଧାରେ ଆସନ୍ତି ତାଙ୍କ ସୁବିଧାରେ ଯାଆନ୍ତି ଏବଂ ଲୋକମାନେ କ'ଣ କରନ୍ତି ନା ଲମ୍ବା ଧାଡ଼ିରେ ରହିବାକୁ ବାଧ୍ୟ ହୁଅନ୍ତି କାହିଁକିନା କମ୍ ଗୋଟିଏ ଡାକ୍ତର ଥିବେ ତାକୁ ପେସେଣ୍ଟ ଥିବେ ଶହେ ଦୁଇଶହ ଥିବ ବାଧ୍ୟ ହେଇକି ସେମାନେ ଲମ୍ବା ଧାଡ଼ିରେ ରହିବେ ଏବଂ ଏତେ ଲୋକ ଗୋଟିଏ ଲୋକକୁ ଯଦି ଗୋଟିଏ ଲୋକ ଜଣେ ଡାକ୍ତର ସେ ବି ଏତେ ପେସେଣ୍ଟ ଦେଖିଲା ପରେ ତାଙ୍କର ମଧ୍ୟ ବି ମାନେ ପେସେନ୍ସ ବି ନଥାଏ ତେଣୁ ସେମାନେ ଚାହାଁନ୍ତି କ'ଣ ଶୀଘ୍ର ଶୀଘ୍ର କେମିତି ମୁଁ ପେସେଣ୍ଟମାନଙ୍କୁ ବିଦା କରିବି ତ ସେଇ କ୍ଷେତ୍ରରେ କ'ଣ ହୁଏ ନା ସେମାନେ ପେସେଣ୍ଟର ଠିକ୍ ଭାବରେ ହିଷ୍ଟ୍ରି ନେବାକୁ ତାଙ୍କ ପାଖରେ ସମୟ ବି ନଥାଏ ତେଣୁ କେବଳ ମାନେ ଉପର ଠାଉରେ ଭାବେ ପଚାରିଦେଲେ ବାସ୍ ଏମିତି ଏପରି ଏମିତି ବି ପରିସ୍ଥିତି ଆମେ ଦେଖିଛୁ ଯେ ଯେଉଁ ଜାଗାରେ ସେମାନେ ବି ମାନେ ଗୋଟେ ତାଙ୍କୁ ହାତ ଲଗେଇକି ଗୋଟେ ପରୀକ୍ଷା କରିବା ବା ଯେଉଁ ସ୍ତେଥୋସ୍କୋପ ଲଗେଇକି ତାଙ୍କୁ ଯେଉଁ ଟେଷ୍ଟିଙ୍ଗ କରିବା ସେ ସମୟ ବି ନଥାଏ ତେଣୁ ଲୋକମାନେ ଠିକ ଭାବରେ ସୁବିଧା ମାନେ ମେଡ଼ିକାଲ ସୁବିଧା ଠିକରେ ପାଇପାରନ୍ତି ନାହିଁ ଆଉ ତେଣୁ ଆଉ ଲୋକମାନେ ଭିଡ଼ ହବାକୁ ଏଥିପାଇଁ ଯାଆନ୍ତି ଭିଡ଼ କରନ୍ତି ଏଥିପାଇଁ କ'ଣ କରିବେ ଆଉ ଆଉ ତ କିଛି ଉପାୟ ତ ନଥାଏ ତାଙ୍କ ପାଖରେ ତେଣୁ ଯାହାଲେ ବି ଯିବାକୁ ପଡ଼ିବ ଆଉ ବିନା ଡାକ୍ତର ପରାମର୍ଶ ସେମାନେ ଔଷଧ ଖାଇପାରିବେନି ତାପରେ ଆଉ ଗୋଟେ ଯଦି ମେଡ଼ିକାଲରୁ ବି କିଛି ମାଗଣା ଔଷଧ କିଛି ମିଳେ ଆଉ ତେଣୁ ଯଦି ବାହାରୁ ଯଦି ଆପଣ କିଣି ଖାଇବେ ସେମାନେ ବି ଠିକ୍ ହବନି ଆଉ ଇଆଡ଼େ ଡାକ୍ତରଖାନାରେ ପ୍ରେସ୍କ୍ରିପ୍ସନ୍ ହେଲା ପରେ ହିଁ କିଛି ଔଷଧ ମିଳିଥାଏ ତେଣୁ ବାଧ୍ୟ ହେଇକି ଲୋକମାନେ ସେଠି ଭିଡ଼ କରିଥାନ୍ତି କିନ୍ତୁ ଏ ଏହାର ପରାମର୍ଶ ହେଉଛି ଯେ ଯଦି ଅଧିକ ସଂଖ୍ୟାରେ ଡାକ୍ତର ପୋଷ୍ଟିଂ ହେବେ ଏବଂ ବିଭିନ୍ନ ଡିପାର୍ଟମେଣ୍ଟ ୱାଇଜ ପୋଷ୍ଟିଂ ହେବେ ତାହାଲେ ସେଠି ମଧ୍ୟ ଭିଡ଼ କମିଯିବ ଏବଂ ଧାଡ଼ିର ଲମ୍ବା ଧାଡ଼ି ବି କମିଯିବ ଏବଂ ଲୋକମାନେ ଯିଏ ଯେଉଁଟା ଚାହୁଁଛନ୍ତି ସେଇ ସୁବିଧା ମଧ୍ୟ ପାଇପାରିବେ ନହେଲେ ଗୋଟିଏ ଡାକ୍ତର ପାଖରେ ବିଭିନ୍ନ କିଶମର ବିଭିନ୍ନ ରୋଗର ରୋଗୀମାନେ ହିଁ ଭିଡ଼ ଜମେଇବାକୁ ବାଧ୍ୟ ହେଇଥାନ୍ତି